ପୋଲିଓ ଏକ ମାରାତ୍ମକ ରୋଗ ଆଗରୁ ଏଇ ରୋଗରେ ଅନେକ ଧନ ଜୀବନ ନଷ୍ଟ ହେଉଥିଲା ଅନେକ ଲୋକେ ବିକାଙ୍ଗାଳ ହେଉଥିଲେ ୟା ପୂର୍ବରୁ ପୋଲିଓ ପାଇଁ କୌଣସି ସେପରି ସୁଚିନ୍ତିତ ଔଷଧ ନଥିଲା କି ଟିକା ନଥିଲା କିନ୍ତୁ ପରେ ପରେ ଦେଖାଗଲା ଏହା ହେଉଛି ଏତେ ଜୀବାଣୁ ଜନିତ ରୋଗ ତେଣୁ ରକ୍ଷା ରଖିବା ପାଇଁ ସରକାର ଚିନ୍ତା ବୈଜ୍ଞାନିକମାନେ ଚିନ୍ତା କଲେ ଯେ ଏହାକୁ ଯଦି ପୋଲିଓ ବୁନ୍ଦା ମାଧ୍ୟମରେ ଔଷଧ ମାଧ୍ୟମରେ ପିଲା ଛୋଟପିଲାଙ୍କୁ ଦିଆଯାଏ ତିନି ବର୍ଷ ଭିତରେ ତାକୁ ଯଦି ଦିଆଯାଏ ତାହେଲେ ଏ ରୋଗ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ ଠିକ ସେୟା ମଧ୍ୟ ହେଉଛି ସରକାରୀ ସ୍ତରରେ ଡାକ୍ତରଖାନା ଏବଂ ବେସରକାରୀ ଡାକ୍ତରଖାନା ତା ମାଧ୍ୟମରେ ମାଧ୍ୟମରେ ଦିଆଯାଉଛି ଏବଂ ସରକାରଙ୍କ ଡାକ୍ତରଖାନାରୁ କର୍ମଚାରୀମାନେ ଆସି ଗାଁ ଗହଳି ବୁଲି ସମସ୍ତଙ୍କୁ ଏ ଟୀକା ଦେବା ଫଳରେ ଇଏ ରୋଗ ଆସ୍ତେ ଆସ୍ତେ ଦୁରେଇ ଗଲାଣି